ହ୍ୟାଲୋ ଆଜ୍ଞା ଆପଣ ଇ ପି ଏଫ୍ ଅଫିସ୍ରୁ କହୁଥିଲେ କି ମୋର ଇ ପି ଏଫ୍ ପଇସା କେମିତି କାଢ଼ିବାକୁ ହେବ ମୋର ଚାକିରୀ ଚାଳିଶି ବର୍ଷ ହେଲା ମୁଁ ରିଟାଏରମେଣ୍ଟ ନେଲି ଏବେ ମୋର ଇ ପି ଏଫ୍ ପୋର୍ଟାଲ୍ରେ ଯେଉଁ ପଇସା ଅଛି ସେଇଟା ମୋତେ ବାହାର କରିବାର ଅଛି ସେଇଟା କେମିତି କରିବାକୁ ହବ କ'ଣ ଟିକେ କରିଦେଇଥାନ୍ତେ ଆପଣ କହିଲେ ମୁଁ ମୋର ଡକ୍ୟୁମେଣ୍ଟ ମଧ୍ୟ ଦେଇଦେବି ମୋର ତ ରିଟାଏରମେଣ୍ଟ ହେଇଗଲା ମୁଁ ତ ଚାଳିଶି ବର୍ଷ ଖଣ୍ଡେ ଜବ୍ରେ ଥିଲି ମୋର ଏଇ ଇପିଏଫ୍ଟା ପଇସା ଆସିଥିଲେ ମୁଁ ଆଉ କିଛି କରିପାରିଥାନ୍ତି ଘର ବନାଇ ପାରିଥାନ୍ତି ଆପଣ ମୋ କାମଟା ଅତିଶୀଘ୍ର କରିଦେଲେ ଭଲ ହେଇଥାନ୍ତା ଆମର ୟୁ ଏନ୍ ନମ୍ବରଟା ଦେଇ ଦେଇଥାନ୍ତେ